ଆଜ୍ଞା ସାର୍ ନମସ୍କାର ଟିକେ ସାର୍ ମୁଁ ଭୋଲ୍ଟାଜର ଫୋର୍ ଷ୍ଟାର୍ ସାର୍ ଏ ସି ଗୋଟେ ସାର୍ ଆଣିଥିଲି ସେମାନେ ଆସିକି ଯେଉଁଦିନ ଏସି ଆସିଲା ସନ୍ଧ୍ୟା ଆସିଲା ପରେ ରାତିରେ ଆସି ପାରିଲେନି ତା'ପରଦିନ ସକାଳେ ଆସିକି ଫିଟିଂ କରି ଦେଇକି ସବୁ କାମ ସାରିକି ଗଲେ ଏଇ ଏ ସି ଲାଗିବାର ସାର୍ ଦୁଇଦିନ ପରେ ଅଟୋମେଟିକ୍ ଯେଉଁ ଆମର ଷ୍ଟାବିଲାଇଜର୍ ପୋଡ଼ି ଯାଉଛି ତା'ପରେ ଏ ସି ଗୋଟେ କଟ୍ କଟ୍ କଟ୍ କଟ୍ ସାଉଣ୍ଡ ହେଉଛି ଆଉ ଯେଉଁ ଏ ସି ଚାଲିଲା ବେଳେ ତା'ର ଯେଉଁ ମଟର୍ଟା ଚାଲେ ଗୋଟେ ହେଇକି ଏସିଟା ମାନେ ବନ୍ଦ ହେଇଯାଉଛି ଘରର ମେନ୍ ସ୍ଵିଚ୍ଟା ପଡ଼ିଯାଉଛି ପୁଣି ମେନ୍ ସ୍ଵିଚ୍ ଗଲା ପରେ ଏମିତି ପ୍ରାୟ ଚାରି ପାଞ୍ଚଥର ପ୍ରୋବଲେମ୍ ତା'ର ହେଉଛି

ନିମାପଡ଼ାର ଡିପିରେଣ୍ଡା ଗାଁ ଆମେ ସେ ଗାଁର ଟିକେ ପୁରା ଗାଁ ଲାଷ୍ଟକୁ ବାଆଁ ପଟ ଘରଟା ଆମର ଆସିଥିଲେ ଯିଏ ଫିଟିଂ କଲେ ଫିଟିଂ କଲାବେଳେ ବି କିଛି କହିଲେନି ଯେ ଏମିତି କିଛି ହବ ବୋଲି ସେ ଫିଟିଂ କରିଦେଇକି ଗଲେ ହେରି

ଆଜ୍ଞା ଆଜ୍ଞା ଏଇ ନମ୍ୱର୍ ସାର୍ କିଛି ଆଜ୍ଞା ମୁଁ କହିଲି ଆଜ୍ଞା ସେ ସାଉଣ୍ଡଟା ହେଉଛି ତା'ପରେ ଯେଉଁ ଆମର ଏ ସି ସାଇଡ଼୍ରେ ଯେଉଁ ଷ୍ଟାବିଲାଇଜର୍ଟା ଲାଗିନି କି ଏ ସେଟା ବନ୍ଦ ମାନେ ବନ୍ଦ ହେଇଯାଉଛି ମାନେ ଠକ୍ କିନା ସାଉଣ୍ଡ ହେଇକି ବନ୍ଦ ହେଇଯାଉଛି ଆଉ ଆଜ୍ଞା ଏବେ ତ ନୂଆ ଆସିଛି ତ ଆଉ କ'ଣ ତା'ପରେ ଯେତେବେଳେ ଆଜ୍ଞା ସେ ଯେଉଁ ବନ୍ଦ ହେଇଯାଉଛି ଠକ୍ କିନା ହେଇକି ଘରର ମେନ୍ ସ୍ଵିଚ୍ ବି କଟିଯାଉଛି ସବୁମାନେ ଘର ଅନ୍ଧାର ହେଇଯାଉଛି ଲାଇନ୍ ଫାଇନ୍ ସବୁ କଟିଯାଉଛି କିଛି ଅସୁବିଧା ସାର୍ ହେବନି ତ ଏଇଥିରେ ଆଜ୍ଞା ଆଜ୍ଞା ଏବେ ସାର୍ ଏ ସି ଆମେ କଣ୍ଟିନ୍ୟୁ କରିବୁ ନା ବନ୍ଦ ରଖିଦବୁ ମାନେ ଆସିବା ଯାଏଁ ମିସ୍ତ୍ରୀ ତାକୁ କାମ କରିବା ପାଇଁ ଆଜ୍ଞା ସାର୍ ଦିନକୁ ଚାରି ପାଞ୍ଚଥର ଏମିତି ହେଲା କାଲି ବନ୍ଦ ରଖିଥିଲୁ ଆଜି ସେଠୁ କହିଲୁ ଆପଣଙ୍କୁ ଜଣାଇଲୁ ଆଜ୍ଞା ଠିକ୍ ଅଛି ଆଜ୍ଞା